ବଜାର୍ ଯାଇସୁଁ ଆର୍ ବଜାର୍ରେ ବହୁତ ବ୍ୟବସାୟୀମାନେ ଥିସନ୍ ଆଉ ବୋହୁତ୍ ଲୋକ୍ ବାହାରେ ବି ସବୁ ସମସ୍ତେ ମାର୍କେଟିଂ କରିଆଇ ଥିସନ୍ ଆଉ ମୁଇଁ ବି ଯାଏସି ମାର୍କେଟିଂ କରି ଆର୍ ସେନ କଷ୍ଟମର୍ମାନଙ୍କୁ ନା ବ୍ୟବସାୟୀ ମାନେ ଡାକୁଥିସନ୍ ଯେ ସେ କହେସୀ ମୁଇଁ ଶସ୍ତା ଦାମ୍ରେ ଦେମି ମୋ ନିକି ଆସ ସେ ସେ କହେସି ମୁଇଁ ଶସ୍ତା ଦାମ୍ରେ ପାଞ୍ଚ ଟଙ୍କା ଶସ୍ତାରେ ଦେମି ଆଲୁ ମାନେ କି କୋଡ଼ିଏ ଟଙ୍କାରେ ଦେଲେ ମୁଇଁ ମାନେ ପନ୍ଦର୍ ଟଙ୍କା ଦେମି ବୋଲିକିରି ହେନ୍ତା ବ୍ୟବସାୟୀମାନେ ଡାକୁଥିସନ୍ ଆଉ ସମସ୍ତେ ତ ଯାଇଥିସନ୍ ଆଉ ଫିର୍ ଗୁଟେ ଦୁକାନ୍କେ ଗଲେ ଏନ୍ତା ଯଦି ଟମାଟର୍ ଘିନି ଗଲେ ସେନ ବି ହେନ୍ତା ବ୍ୟବାସୀୟୀ ମାନେ ଡାକସନ୍ ଆସ ଆସ ମୋର୍ ପାସ୍କି ଆଉ ଇନୁ ମୁଇଁ ଶସ୍ତା ଦେମି ହେତା ନ ଆଉ ବଢ଼ିଆ ଦେମି ଆଉ ଦେଖ ମୋରୋଟା କେତେ ଭଲ୍ ଟା ଫ୍ରେସ୍ଟା ବୋଲି କିରି କହେସନ୍ ଆଉ କଷ୍ଟମର୍ମାନେ ହେନ୍ତା ଡାକୁଥିସନ୍ ଆଉ ନିଜ୍କେ ବି ଯେନ ଫ୍ରେସ୍ଟା ଥିବା ଆଉ ଭଲ୍ ଲାଗ୍ବା ମାନେ ଯେନ୍ତା ରେଟ୍ ହେଇଥିବା ସେନ ଆମେ ଯାଇକରି କିଣା କୁଣି କରିକରି ଆନସୁଁ ଆଉ ଭଲ୍ ଲାଗ୍ସି ବଜାର୍ ମାର୍କେଟିଂ କରବାର୍ ଲାଗି ବି ବହୁତ ବଢ଼ିଆ ଲାଗ୍ସି ଆଉ ସେ ବ୍ୟବାସାୟୀମାନେ ବି ଡାକୁଥିସନ୍ ସେଥିର୍ ଲାଗି ବହୁତ୍ ଖୁସି ଲାଗ୍ସି ଆଉ ଭଲ୍ ସେ ଦେସନ୍ ଆଉ ଡେଲି ମାର୍କେଟିଂ ଯାଇସୁ ଆଉ ସେନ ତ ସମସ୍ତେ ଚିହ୍ନା ଚିହ୍ନି କରିଚନ୍ ଆଉ ସେନୁ ଭଲ୍ ଜେନ୍ ଭଲ୍ ତା ମାନେ ରେଟ୍ରେ ଦେସନ୍ ସେନୁ ଆନ୍ସୁଁ ଆଉ ଆଣିକିରି ଫିର୍ ଆସୁ ଭଲ୍ ଲାଗ୍ସି